ଆମ ବାଡ଼ି ପଛପଟେ ବହୁତ ବଡ଼ ସଂଖ୍ୟାରେ ଘର ଟିଣ ଘରରେ ବନାଇ ଦେଇଛି ସେଇଠି ବହୁତ ଗୁଡ଼ାଏ ପକ୍ଷୀ ବସବାସ କରିଥାନ୍ତି ବହୁତ କରି ପାରା ଆସିଥାଏ ସେ ସମସ୍ତଙ୍କ ପାଇଁ ପାଣି କିମ୍ବା ତାଙ୍କର ଖାନା ପିଇବା ଖାଦ୍ୟ ରଖି ଦିଆଯାଇଛି କିମ୍ବା ରଖି ଦେଇଛି ସେଇଟା ତାଙ୍କ ଇଚ୍ଛା ହେଲେ ସିଏ ଖାଇଅନ୍ତି ପିଅନ୍ତି କିମ୍ବା ତାଙ୍କ ମନ ହେଲେ ଉଡ଼ି ଯାଆନ୍ତି